ହଁ ଆମ ଘର ଗାଁରେ ତେଣୁ ଗାଁ ଭିତରେ ଆମେ ସବୁ ଜାଗା ଅଛି ବାହାରେ ସିନା ଛାତ ଉପରେ ସବୁ କରୁଛନ୍ତି କିନ୍ତୁ ଆମେ ତଳେ ଆମର ଅଛି ବାଡ଼ି ବଗିଚା ସେଠି ଫୁଲ ଫଳ ପନିପରିବା ଯାହା ସବୁ ସବୁକିଛି କରିପାରୁଛୁ ଛାତ ଉପରେ କେତେବେଳେ କେମିତି ଗୋଟେ ଫୁଲ କୁଣ୍ଡ ଥୋଇଛୁ ମୁଁ ଯେଉଁ ଗେଣ୍ଡୁ ଫୁଲ ହରିକା ଟିକେ ଲଗାଇ ଦଉଛୁ ଇଏ କରଛୁ କିନ୍ତୁ ବାଡ଼ି ବଗିଚାରେ ସବୁପ୍ରକାର ଫୁଲ ଫଳ ଆଉ ପନିପରିବା ସବୁପ୍ରକାର ଲଗଉଛୁ କାହିଁକିନା ଥଣ୍ଡା ଜାଗାଟା ତଳଟା ଭଲ ଥଣ୍ଡା ହୁଏ ଅଛି ବାଡ଼ି ଅଛି ଭଲ ସେଠି ସବୁ ଲଗାଇ ବାଡ଼ ଦେଇକିରି ରଖିଛୁ ଆଉ କାଇଦାରେ ରଖିଛୁ ଯେମ୍ତି କେହି ପଶିପାରି ନଷ୍ଟ କରିପାରିବେନି ସେଥିପାଇଁ ଗାଁଟା ଆମର ଭଲ